ଆଜିକା ଦୁନିଆରେ ଶିକ୍ଷା ସମସ୍ତ ମନ୍ୟୁଷକୁ ଦରକାର କାହିଁକି ନା ଶିକ୍ଷା ଗୋଟିଏ ଏମିତି ଜିନିଷ ଯେଉଁ ଜାଗାରେ ମଧ୍ୟ ଶିକ୍ଷା ଦରକାର ଯଦି ଯାହା ପାଖରେ ବି ଶିକ୍ଷା ନାହିଁ କହିଲେ ସେ ଆଗକୁ ଉନ୍ନତି କରିପାରିବ ନାହିଁ ସେଇଥିପାଇଁ ଶିକ୍ଷା ସମସ୍ତଙ୍କୁ ଦରକାର ସେଇଥିପାଇଁ ଆମ ଗ୍ରାମାଞ୍ଚଳରେ ସରକାର ବହୁତ କିଛି ସାହାଯ୍ୟ କରିଛନ୍ତି ଆଉ ଗ୍ରାମଞ୍ଚଳ ପିଲାମାନଙ୍କୁ ମଧ୍ୟ ଆଗକୁ ବଢ଼ିବାରେ ବହୁତ କିଛି ସୁବିଧା ସୁଯୋଗ ଦେଉଛନ୍ତି କାରଣ ଗ୍ରାମାଞ୍ଚଳ ପିଲାମାନେ ଶିକ୍ଷାର ମାନେ ବୁଝିନଥାନ୍ତି ସେଇଥିପାଇଁ ଗ୍ରାମାଞ୍ଚଳ ପିଲାମାନଙ୍କୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଆମ ସରକାର ଶିକ୍ଷା ବ୍ୟବସ୍ଥା ସବୁବେଳେ ଭଲ ରହିବା ଦରକାର କେମିତିକି ମାନେ ଆମର ତ ଗ୍ରାମାଞ୍ଚଳ ପିଲାମାନେ ସ୍କୁଲ ଯିବା ପାଇଁ ଶିକ୍ଷା ଅର୍ଜନ କରିବା ପାଇଁ ସବୁବେଳେ ପଛକୁ ଯାଇଥାନ୍ତି କାହିଁକି ତାଙ୍କ ବାପା ମା ସେମାନଙ୍କୁ କୁହନ୍ତିନି କେବେ ଯେ ତୁମେ ସ୍କୁଲ ଯାଅ କି ଏମିତି ପାଠ ପଢ ସେମାନେ କେବେ ବି କହିନଥାନ୍ତି ଯାହାଫଳରେ କି ପିଲା ତାଙ୍କ ଇଛାରେ ଯାହା ସୁବିଧା ଲାଗେ ଯାହା ମାନେ ଇଛା ଲାଗେ ସେହି କାମଟା କରିଥାନ୍ତି ସେଇଥିପାଇଁ ଆମ ଗ୍ରାମାଞ୍ଚଳରେ ଉନ୍ନତି ହୋଇପାରିନଥାଏ ତ ସେଥିପାଇଁ ସରକାର ଆମ ଗ୍ରାମାଞ୍ଚଳର ଉନ୍ନତି ପାଇଁ ବହୁତ କିଛି ପଦକ୍ଷେପ ନେଇଥାନ୍ତି ତ ଆମର ଶିକ୍ଷାକୁ ସବୁବେଳେ ସବୁ ସମୟରେ ଗୁରୁତ୍ୱ ନେବା ଦରକାର ତ ସେଇଥିପାଇଁ ଆମ ପିଲାମାନେ ମଧ୍ୟ ସେହି ଶିକ୍ଷାକୁ କେମିତି ଅଧିକ ଗୁରୁତ୍ୱ ଦେବେ କିମ୍ବା ଆମେ ମଧ୍ୟ ସେଇ ଶିକ୍ଷାକୁ କେମିତି ଗୁରୁତ୍ୱ ଦେବା ସେହି ଉପରେ ଅଧିକ ପ୍ରାଧାନ୍ୟ ଦେବା ଉଚିତ୍